ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର କଲେଜ୍ ଅଛି ଏଁ ଏବଂ ସେଥିରେ ନିମାପଡ଼ା ଅଟୋନୋମସ୍ କଲେଜ୍ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ଏବଂ ବି ଜେ ବି କଲେଜ୍ ଏବଂ ପ୍ରାଣନାଥ କଲେଜ ଏବଂ ଆମ ଅଞ୍ଚଳରେ ଆଉ ବହୁତ କଲେଜ୍ ଅଛି କିନ୍ତୁ ଯାହାର କି ସ୍ଥିତି ଭଲ ନାହିଁ ଏବଂ ଭଲ ପାଠପଢ଼ା ବି ନୁହେଁ ଏ କାକଟପୁରରେ ଗୋଟେ ମଙ୍ଗଳା ମହାବିଦ୍ୟାଳୟ ଅଛି ସେଠି ଭଲ ପଠା ଉଁ ପଢ଼ା ହେଉନି ଏବଂ କପି ଉପରେ ସେଠି ବେଶୀ ନିର୍ଭର କରୁଛନ୍ତି ତେଣୁ ପ୍ରସିଦ୍ଧ କଲେଜ୍ ଭିତରେ ଆମ ବି ଜେ ବି କଲେଜ୍ ପ୍ରାଣନାଥ କଲେଜ୍ ଏବଂ ନିମାପଡ଼ା ଅଟୋନମସ୍ କଲେଜ୍ ଏଇ ଗୁଡ଼ିକ ସ୍ଥାନ ଦେଉଛୁ ତା' ବାଦେ ବେସରକାରୀ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ବହୁତ ଗଢ଼ି ଉଠିଛି ସେ ଗୋଟିଏ ହେଉଛି ଅଁ ଆମ୍ବୁଢିଆର ସେ ଗୋଟେ ଖୋଲିଛି ଏଁ ରାମଚଣ୍ଡୀ କଲେଜ୍ ଏଁ ସେଇଠି କପି ସେ ନିର୍ଭର କରନ୍ତି ଏବର୍ଷ କପି ସୁବିଧା ପାଇଲେନି ବୋଲି ବହୁତ ରେଜଲ୍ଟ ଭଲ ହେଲାନି ଏଁ ତା'ପରେ ତେଣୁ ବେସରକାରୀ କଲେଜ୍ ଏବଂ ସରକାରୀ କଲେଜ୍ ଭିତରେ ବହୁତ ତଫାତ୍ ରହିଛି ତା'ପରେ ଆମ ଇଏ ସ୍ଥାନୀୟ କଲେଜ୍ରେ କଲେଜ୍ରେ ମୁଁ ପାଠ ପଢ଼ିଥିଲି ଏବଂ ମୋ ପୁଅ ପୁଅ ଦୁଇଟା ପାଠ ପଢ଼ୁଥିଲେ ଝିଅ ବି ପଢ଼ିଥିଲା ତେଣୁ ବର୍ତ୍ତମାନ ପାଠ ପଢ଼ୁଛନ୍ତି ନାତୁଣୀ ବି ପାଠ ପଢ଼ୁଛି ଏଁ ତେଣୁ ମହାବିଦ୍ୟାଳୟରେ ପାଠ ପଢ଼ିବାଟା କିଛି ନୂତନ ନୂତନ ନାହିଁ କିନ୍ତୁ କଲେଜ୍ ଏବଂ ବିଭିନ୍ନ ପ୍ରକାର କଲେଜ୍ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରି ପିଲାଙ୍କର ରେଜଲ୍ଟ ଫଳ ଉପରେ ନିର୍ଭର କରୁଛି ତେଣୁ ଏଇ କଲେଜ୍ ଗୁଡ଼ିକ ଆମେ ନିଜେ କଲେ ମଧ୍ୟ ସେଥିରେ ଲୋକମାନେ ଲୋକମାନେ ପରିଶ୍ରମ କରି ତାଙ୍କର ପିଲାମାନଙ୍କୁ ପାଠ ପଢ଼ଉଛନ୍ତି